ଆରେ କ'ଣ ଶିବରାତ୍ରି ପାଇଁ କ'ଣ ପ୍ରିପ୍ୟାରେସନ୍ କରିଛୁ ହଁ ମୁଁ ବି ସେଇଆ କରିଛି ଆଉ ଫଳ ଫଳ ଆଣି ଖାଇଥିଲି ହଁ କାଷ୍ଠା ରଖିଛି ଫଳ ହେରିକା ଆଣିଚି ରାତିରେ ମହାଦୀପ ଉଠିସାରିଲା ପରେ ଖାଇବି ସାଗୁ ଚକଟିକି ଆଉ ଆଉ ତୁ କ'ଣ ଖାଇବୁ ହଁ ହଁ ଆଉ ଜୁସ୍ ଫୁସ୍ କିଛି ପିଇନୁ ହଁ ହଁ

ହଁ ହଁ ହଁ ଆଉ କେଉଁ ଶିବ ମନ୍ଦିର ତୁ ଯିବୁ

ମୁଁ ମୁଁ ହେଇ ଦେଉଳ ସାହି ପାଖରେ ଯେଉଁ ଶିବ ମନ୍ଦିର ଅଛି ସେଇଠିକି ଯିବି ଆଉ ସେଠି ଆମର ସେଇ ସାଢ଼େ ଏଗାରଟା ବାରଟା ଏମତି ଉଠୁଛି ଆଉ ହଁ ଏବେ ତ ବହୁତ ଜଲଦି ମହାଦୀପ ଉଠି ଯାଉଛି ହଁ ହଁ ହଁ ଆଉ କୁଆଡ଼େ ବୁଲିବାକୁ ଯାଇନୁ ହଁ ହଁ ସନ୍ଧ୍ୟାବେଳେ ଯିବି ବସିବି ଦୀପ ଲଗାଇକି ଆଉ ଆଚ୍ଛା ଆସୁନୁ ତୋର ମୋର ମିଶିକି ବସିବା ନାଇଁ ତୁ ଆସିଥିଲେ ଟିକିଏ ଭଲ ଲାଗିଥାନ୍ତା ମିଶିକି ଟିକିଏ ଦର୍ଶନ କରିଥାନ୍ତେ ଠାକୁରଙ୍କୁ ସେଠି ଦୀପ ଲଗାଇକି ଆସିବୁ ଆଉ ଯେଉଁ ଆଉ ଆଉ ଠାକୁରଙ୍କ ଯେଉ ସନ୍ଧ୍ୟାବେଳେ ବେଶ ହବ ଦେଖିବୁ ତୁ ସେଇ ଚହଟାକୁ ଯିବୁ ତୁ ସେଇ ଚହଟାକୁ ଯିବୁ ଦେଖିବା ପାଇଁ ଠାକୁରଙ୍କୁ ହଁ ହଉ ଠିକ୍ ଅଛି ରଖୁଛି ଆଉ